ମୁଁ ଯେଉଁ ଲାପଟପ୍ ଟି କିଣିଥିଲି ସେଇଟା ମୋତେ ବହୁତ କାର୍ଯ୍ୟରେ ସାହାଯ୍ୟ କରୁଛି ଯେମିତିକି ମୋତେ ସେଇଟା ପାଠ ପଢ଼ିବାରେ ସାହାଯ୍ୟ କରୁଛି ଏବଂ ବିଭିନ୍ନ ପ୍ରକାରର ତଥ୍ୟକୁ ଏକା ସାଙ୍ଗରେ ଷ୍ଟୋର କରି ରଖି ପାରୁଛି